ଆପଣଙ୍କ ଭାଇ ଭଉଣୀ ପାସ୍ପୋର୍ଟ ପାଇଁ ଆବେଦନ କରନ୍ତୁ ଏବଂ ସମ୍ପର୍କରେ ମାଣ ସ୍ୱରୂପ ଆପଣଙ୍କ ମାଣପତ୍ର ଆବଶ୍ୟକ କରନ୍ତୁ ଆପଣ ଘରେ ଅଛନ୍ତି ଏବଂ ସେ ତୁରନ୍ତ ଏହା ମାଗୁଛନ୍ତି ଏ କଳ୍ପନା କରନ୍ତୁ ଯେ ଆପଣ ଆପଣ ଭାଇ ଭଉଣୀଙ୍କୁ ଫୋନ କରଉଛନ୍ତି ତାଙ୍କ କରନ୍ତୁ ଯେ ଆପଣ ଡିଜିଲକରେ ଆପଣଙ୍କ ଜନ୍ମ ପ୍ରମାଣପତ୍ର ସେୟାର କରିବେ ଆଉ ପାସପୋର୍ଟ ଆବେଦନ ପାଇଁ ତାଙ୍କୁ କୌଣସି ଡକୁମେଣ୍ଟ ଆବଶ୍ୟକ ଅଛି କି ବୋଲି ପାରୁ ପାରନ୍ତି